ଆମ ଅଞ୍ଚଳରେ ବହୁତ ମାନେ ବୁଣିବା ପାଇଁ ଲୋକ ଅଛନ୍ତି ଯେଉଁମାନେ କି ମାନେ ବେତରେ ବୁଣ ବେତରେ ବୁଣନ୍ତି ଯେମିତିକି ଆଦିବାସୀରେ ଆଦିବାସୀ ମେଳାରେ ଆଦିବାସୀ ମାନେ ତାଙ୍କର ସୋଫା ସବୁ ବେତରେ ବୁଣନ୍ତି ତାଙ୍କର ଚେୟାର୍ ସବୁ ମାନେ ବେତରେ ବୁଣା ହୋଇଥାଏ ଆଉ ଆଉ ଆଉ ସେମାନେ ସବୁ ପାଚିଆ ଫାଚିଆ ବି ସବୁ ମାନେ ବେତରେ ବୁଣା ହେଇକି ଥାଏ ସବୁମାନେ ପାରମ୍ପାରିକ ଜିନିଷ ଗୁଡ଼ା ତିଆରି କରନ୍ତି ସେମାନେ ମୁଁ ଭାବୁଛି ମୁଁ ଭାବୁଛି ମୋର ଗୋଟେ ସ୍ଵେଟର୍ଟେ ସେ ଶୀତ ଦିନରେ ତାଙ୍କ ସେଥିରେ ବୁଣିବି ବୋଲି ଚେଷ୍ଟା କରୁଛି ଆଉ ମତେ ବି ପାରମ୍ପାରିକ ଜିନିଷ ପିନ୍ଧିବା ବହୁତ ଭଲ ଲାଗେ ଆଉ ସେମାନେ ବେତେରେ ବହୁତ ଭଲ ଭଲ କାରୁକାର୍ଯ୍ୟ କରନ୍ତି ମତେ ତାଙ୍କ କାରୁକାର୍ଯ୍ୟ ଗୁଡ଼ିକ ବହୁତ ପସନ୍ଦ ଆସେ ସେଥିପାଇଁ ମୁଁ ତାଙ୍କ ମୁଁ ଚାହେଁ ଏକ ସ୍ୱେଟର୍ ବୁଣିବା ପାଇଁ ମୁଁ ମୁଁ ସ୍ୱେଟର୍ ବୁଣିବା ପାଇଁ ଆଜ୍ଞା